ମୋତେ ଇଲେକଟ୍ରୋନିକ୍ସ ମାଧ୍ୟମରେ ବା ମୋବାଇଲ ମାଧ୍ୟମରେ ବିଭିନ୍ନ ପ୍ରକାର ପୁସ୍ତକ ପଢ଼ିବାକୁ ଭଲଲାଗେ ଏବଂ ତା' ସହିତ ସେ ପୁସ୍ତକରେ ଲେଖା ହୋଇଥିବା ଭିଡିଓ ହେଉ କିମ୍ବା ଯେଉଁ ତାଙ୍କର ରହୁଛି ରେକର୍ଡ଼ିଂ ମଧ୍ୟ ଶୁଣିବାକୁ ଭଲଲାଗେ ଏଥିପାଇଁ ଭଲ ଲାଗେ ଯେ କିଛି ସମୟରେ ମାନେ ଯେତେବେଳେ ଆମେ ଥାଉ ସବୁ ବୋହିକି ନେଇ ହୁଏ ନାହିଁ ଯଦ୍ଦ୍ୱାରା କି ଆମକୁ ସେଥିରେ ପଢ଼ିବାକୁ ଭଲଲାଗେ ବାଟରେ ଘାଟରେ ଯେଉଁଠି ଥିଲେ ମଧ୍ୟ କିମ୍ବା କାମ କଲା ଶୁଣିପାରିବା କିମ୍ବା ଦେଖିପାରିବା ଯେଉଁଠିକି ଆମେ ତାକୁ ମଜା ନବାକୁ ପରି ମଧ୍ୟ ଆମେ ମାନେ ତାକୁ ପଢ଼ିପାରିବା ଶୁଣିପାରିବା ଶିଖିପାରିବା ଏତିକି ସେଇଟା ଭଲଲାଗେ ଏବଂ ସେଇଟା ଶୁଣିବାକୁ ମୋତେ ଖୁସିଲାଗେ ଯେଉଁଟାକି ସେଠି ଆମର କୌଣସି ଜିନିଷ ବୁହାଇବା ପାଇଁ ଅସୁବିଧା ହୁଏ ନାହିଁ ମାନେ ପକେଟରେ ଥିଲେ ମଧ୍ୟ ଆମେ ତାକୁ ଶୁଣିପାରିବା କିମ୍ବା ବାହାରେ ରଖିଦେଲେ ମଧ୍ୟ ଆମେ ତାକୁ ଦେଖିପାରିବା କିନ୍ତୁ ପୁସ୍ତକ ଭଳିଆ ତାକୁ ଆମେ ଲେଉଟାଇକି ପଢ଼ି ଲେଉଟାଇବାକୁ ପଡ଼େ ନାହିଁ ସେହି ସମୟରେ ଆମେ ଯେତେବେଳେ ଆମେ ମୁଁ ଦେଖୁଛି ମଧ୍ୟ ବିଭିନ୍ନ ପ୍ରକାର ଭିଡିଓ ଯେମିତି ଆମର ବଜରଙ୍ଗ ଯେମିତିକି ବିଭିନ୍ନ ପ୍ରକାର ଟପିକ୍ ଦେଉଛି ବଜରଙ୍ଗବାଲି କି ରାମାୟଣ କି ଆମର ଯେମିତି ବର୍ଣ୍ଣବୋଧ ଶିକ୍ଷା ହେଉ କି ଆମର ଯାହା ରହୁଛି ଆମର ଯାହା କିଛି ଆମେ ଟପିକ୍ ପଢ଼ିପାରିବା କିମ୍ବା ଶୁଣିପାରିବା ଯେମିତି ଇଂଲିଶ ଶିକ୍ଷା ହେଉ କିମ୍ବା ଓଡ଼ିଆ ଶିକ୍ଷା ହେଉ ଯେକୌଣସି ମାଧ୍ୟମରେ ପୁସ୍ତକ ଯେକୌଣସି ମାଧ୍ୟମ ମାରିଦେଲେ ମଧ୍ୟ ନେଟ୍ରେ ପଳାଇଆସୁଛି ଯେଉଁଥିରେକି ଆମକୁ ପଢ଼ିବାକୁ ସୁବିଧା ହୁଏ